ଭାରତରେ ସବୁଠୁ ଭଲ ଲାଗେ ପଖାଳକୁ ସହିତ ବଡ଼ିଚୁରା ଏବଂ ଶାଗ ଭଜା ଯେହେତୁ ଆମ ଭାରତରେ ପ୍ରଧାନ ରୂପେ ଧାନକୁ ଗ୍ରହଣ କରାଯାଉଛି ଧାନ ହେଉଛି ଆମର ପ୍ରଧାନ ଖାଦ୍ୟ ଏବଂ ଭାତ ବଡ଼ିଚୁରା ଶାଗ ଭଜା ଏଇଟା ଲୋକପ୍ରିୟ ବ୍ୟଞ୍ଜନ ଆଉ ଆମେ ସବୁବେଳେ ଭାତ ବଡ଼ିଚୁରା ଶାଗ ଭଜା ଏବଂ ଭଜା କାଞ୍ଜି ଯାଉ ମାଣ୍ଡିଆ ଇତ୍ୟାଦି ସବୁ ଖାଇଦଉ ଭାରତରେ ଆମେ ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଲୋକମାନେ ବେଶ ବୃତ୍ତି ବି ରହିଥାନ୍ତି ଏ କାରଣ ଭାତ ହେଉଛି ପ୍ରଧାନ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି ଏବଂ ମସଲା ହେଉଛି ଅଦା ରସୁଣ ଜିରା ଧନିଆ ଇତ୍ୟାଦି ରୂପେ ଏହି ମସଲାକୁ ଗ୍ରହଣ କରାଯାଇ ଥାଏ ଯେଉଁ ଟାକି ଆମେ ହାତ ତିଆରି ମସଲା ଗ୍ରହଣ କରିଥାଉ ଯେଉଁଥିରେକି ତାରେ କିଛି ବି ମିଶ ନଥାଏ ଆଉ ଅଦା ରସୁଣରେ ବହୁତ ଖାଦ୍ୟ ବି ମଧ୍ୟ ବହୁତ ସୁନ୍ଦର ସାଇଜ୍ ବହୁତ ସୁନ୍ଦର ସାଇଜ୍ ଏବଂ ଖାଇବାକୁ ବି ଭଲ ଲାଗିଥାଏ ଯେଉଁଟାକି ଯେହେତୁ କିି ଆମେ ନିଜ ହାତ ତିଆରି ହାତ ତିଆରି ରେ ବନେଇ ଥାଉ ସେଇ ମସଲା ଗୁଡ଼ିକ ଯାହାଦ୍ୱାରା କି ସେଇଟା ଖାଦ୍ୟରେ ମିଶା ଯାହାଦ୍ୱାରା ସେ ଖାଦ୍ୟରେ ମିଶାଇଲେ ସେଇଟା ବହୁତ ବହୁତ ଭଲ ଲାଗିଥାଏ ଖାଦ୍ୟ ଏବଂ ସେଥିପାଇଁ ଆମେ ନିଜ ହାତ ତିଆରି ସବୁ ସେ ମସଲା ଗୁଡ଼ିକ ତିଆରି ନିଜେ ତିଆରି କରି ଆମେ ଖାଦ୍ୟରେ ପକେଇ ଥାଉ ଏବଂ ଖାଇବାରେ ସେଇଟାକି ବହୁତ ଭଲ ଲାଗିଥାଏ ଆମ ଭାତ ବଡ଼ିଚୁରା ଶାଗଭଜା କାଞ୍ଜି ଜାଉ ମାଣ୍ଡିଆ ଏଇଟା ହେଉଛି ଭାରତର ପ୍ରଧାନ ଖାଦ୍ୟ ରୂପେ ଆମେ ଏହାକୁ ଗ୍ରହଣ କରିଥାଉ